ମୁଁ ମନେ ରଖିଥିବା ପାଞ୍ଚଟି ତାରିଖ ହେଉଛି ତେର ବାର ଉଣେଇଶ ଅନେଶ୍ୱତ କୋଡ଼ିଏ ପାଞ୍ଚ ଦୁଇହାଜର କୋଡ଼ିଏ ପଚିଶ ଚାରି ଦୁଇହଜାର ତେର ଦଶ ଆଠ ଉଣେଇଶ ଷଡ଼ଚାଳିଶି ପଚିଶ ଚାରି ଦୁଇହଜାର ଚଉଦ